ହେଲୋ ମୋ ସାଙ୍ଗ କେମିତି ଅଛ ମୁଁ ବି ଟିକେ ଟିକେ ଭଲ ଅଛି ଟିକେ ଟିକେ ଭଲ ନାଇଁ କିଛି ନାଇଁ ପାଠ ସାଠ ପଢ଼ୁଥିଲି ଚାଲିଛି ମୁଁ ବି ସକାଳୁ ଖାଇଥିଲି ଛତୁଆ ଛତୁଆ ତାପରେ ପାଣି ତାପରେ ବିସ୍କୁଟ ତାପରେ ପଖାଳ ଭାତ ଟମାଟୋ ପୋଡ଼ା ଏଗ୍ଜାମ୍ ମୁଣ୍ଡ ଉପରେ ପୁରା ବଣ୍ଡଲ ବାନ୍ଧିକି ଅଛି ଏଗ୍ଜାମ୍ ତୋର ବେପାର କେମିତି ଚାଲୁଛି ଯେ ଯେତିକି ବି ସବୁ ସବୁ ଜିନିଷ ଅଛି ତାକୁ ଡିସକାଉଣ୍ଟ ବା ରିହାତିରେ ଯଦି ବିକ୍ରି କରିବୁ ତା'ହେଲେ ଲୋକମାନେ ନେବେ ଯେତିକି ବିି ତା ଦାମ୍ ଅଛି ଯେତିକି ବିି ତା ଦାମ୍ ଅଛି ଧରତ ଦୁଇଟା ସାର୍ଟକୁ ଦୁଇଟା ସାର୍ଟର ଦାମ ହେଲା ଦୁଇଶହ ଚାଳିଶ ଟଙ୍କା ସେ ତାକୁ ରିହାତି ଦେଇଦେବୁ ଦଶ ପରସେଣ୍ଟରେ ବୋଲେ ଟିକେ ଯଦି କ୍ଷତି ହେଲେ ବି ଚଳିବ ବାକି ତୁ ସାମାନ ଯାକତ ବିକ୍ରି ହେବ ମୂଳ ଦାମଟା ତ ବାହାରି ପଡ଼ିବ ଯେତିକି ବି ସାର୍ଟ ପେଣ୍ଟ କିଣିଛୁ ଯେତିକି ଲୁଗାପଟା ଜିନିଷ ଯାହା କିଣା ଦାମ ତ ବାହାରି ପଡ଼ିବ ନାଇଁ ବୁଝିପାରୁନି ହଁ ଆମ କୋଲକତାରେ ତ ବହୁତ କପଡ଼ାର ବହୁତ ଭେରାଇଟି ବିକ୍ରି ହେଉଛି ହଁ ଆଉ ସବୁ ଭଲ ସବୁ ଯାକ ଭଲ ଗୁଣର ହେଁ ଭଲ କପଡ଼ାରୁ ସବୁ ବନା ହେଉଛି

ଆଉ ଆଉ ଆଉ ଆମ କଲିକତାରେ ଭଲ ଭଲ ବେପାରୀମାନେ ମଧ୍ୟ ଅଛନ୍ତି ତ ଯାହା ଲୁଗା ଅଛି ସେ ଲୁଗାଗୁଡ଼ିକୁ ଆଣିକି କୋଲକତାରେ ବିକିଦେଲେ ବି ଚଳିବ କିନ୍ତୁ ଫେରେ ନୂଆ ମାଲ ବା ନୂଆ ଲୁଗାପଟା ଧରିକି ଯିବୁ ତୁମ ଏରିଆରେ ତୁମ ଅଞ୍ଚଳ ବା ତୁମ ଜାଗାରେ ତୁମ ଗାଁରେ ବିକ୍ରି କରିବୁ ଯଦି ଲାଭ ପାଇବୁ

ହଁ ହଁ ଓ କେ